ଆଜିକାଲି ରାଜ୍ୟରେ ଲୋକମାନଙ୍କ ଦେହ ବହୁତ ଖରାପ ହୋଇଥାଏ ଏବଂ ଲୋକମାନେ ସରକାର ମେଡ଼ିକାଲ୍ ଉପରେ ବହୁତ ନିର୍ଭର କରିଥାନ୍ତି ସରକାର ମେଡ଼ିକାଲ୍ରେ ଯାଆନ୍ତି କିନ୍ତୁ ଲମ୍ବା ଲାଇନ୍ ଯୋଗୁଁ ତାଙ୍କର ବହୁତ କଷ୍ଟ ହୋଇଥାନ୍ତି ଏବଂ ବୁଢ଼ା ବୁଢୀମାନେ ତ ଲମ୍ବା ଲାଇନ୍ ଲାଗିପାରନ୍ତି ନାହାନ୍ତି ସେମାନେ ଏକା ଦର ଯୋଗୁଁ ମେଡ଼ିକାଲ୍ ବି ଯାଆନ୍ତି ନାହିଁ ଏବଂ ମେଡ଼ିକାଲ୍ରେ ଷ୍ଟାଫ୍ମାନେ ବି କେ କେଉଁ ସମୟରେ କେଉଁ ଡ଼କ୍ଟର୍ ଥାଆନ୍ତି ଏବଂ ଲୋକମାନେ ସେ ବିଷୟରେ ବି କିଛି ଜାଣିପାରନ୍ତି ନାହିଁ ସେଥିପାଇଁ ଯେଉଁ ରୋଗକୁ ଅନ୍ୟ ରୋଗ ଅନ୍ୟ ଡ଼କ୍ଟର୍ଙ୍କ ପାଖରେ ପରାମର୍ଶ ହେଇଯାନ୍ତି କିନ୍ତୁ ସେଇ ଡ଼କ୍ଟର୍ ଦେଖିପାରନ୍ତି ନାହାନ୍ତି ସେଥିପାଇଁ ଏଇସବୁ ଅସୁବିଧା ଯୋଗୁଁ ସରକାର ଇ ବୁକିଂ ଓ ଡ଼ିଜିଟାଲାଇଜେସନ୍ ବୋଲି ଖୋଲିଛନ୍ତି ଯାହାକି ଇ ବୁକିଂ ଦ୍ୱାରା ଆମେ ସବୁ ଲୋକମାନେ ଅନଲାଇନ୍ରେ ବୁକିଂ କରିଦେଉଛନ୍ତି ଯେ ଯାହାକି ଲୋକମାନେ ଜାଣିପାରନ୍ତି ଯେ ଏ ସମୟରେ ଏ ଡ଼କ୍ଟର୍ ଉପସ୍ଥିତ ରୁହନ୍ତି ଆଉ ଏ ସମୟ ରେ ଏ ଲାଇନ୍ ଏ ସମୟରେ ଆମେ ବୁକିଂ କରିଦେଲେ ଯାହାକି ଆମକୁ ନମ୍ବର୍ ଲଗେଇବାକୁ ପଡ଼େ ନାହିଁ ଯାହାକି ସେ ଟାଇମ୍ରେ ଆମେ ଯାଇକିରି ଯାଇ ଡ଼କ୍ଟର୍କୁ ପରାମର୍ଶ କରି ଦେଖିପାରୁ ଏବଂ ଡ଼କ୍ଟର୍କୁ ସାକ୍ଷାତ କରିକିରି ଆମ ନିଜର ରୋଗ ବିଷୟରେ ଉତ୍ତୀର୍ଣ୍ଣ କରିପାରୁ